ହଁ ମା' କହ ପର୍ସରେ ଅଛି ନବୁ କି ଭାର୍ ନମସ୍କାର୍ ନମସ୍କାର୍ ସବୁ ଅଛେ ରନିଙ୍ଗ୍ଫନିଙ୍ଗ୍ ସବୁ ଅଛି ଫୁଟବଲ୍ ହକି ବ୍ୟାଡ଼ମିଣ୍ଟନ୍ ସବୁ ମା କେବେରୁ ବୋଲେ ଅଠର୍ ତାରିଖ୍ ମା' ତିନି ଦିନି ହେବା ଅଠର୍ ଉନିଷ୍ କୋଡ଼ିଏ କ'ଣ କ'ଣ ବୋଲେ ରନିଙ୍ଗ୍ ବି ହେବେ ହାଇଜମ୍ପ୍ ଲଙ୍ଗଜମ୍ପ୍ ହେବ ଫୁଟବଲ୍ ହକି ବ୍ୟାଡ଼ମିଣ୍ଟନ୍ ସବୁ ହେବ ମା' ତୁ ଲେ ଭଲସେ୍ ଖେଳିବୁ ତୋର୍ ନାଁ ଦେଇଦେବି କ'ଣ କ'ଣ ନବୁ କହ ଆଉ କ'ଣ ହଁ ତିନିଟା ହଁ ହଁ ହଁ ହଁ ମୁଇଁ ତ କରୁଛି ତୁ ଗୋଟେ କାମ୍ କର୍ବୁ ଆଜି ତ ଷୋହଳ ତାରିଖ୍ କାଲି ସତର୍ ତାରିଖ ସାଢ଼େ ନଟା ବଜେ ପଲେଇ ଆଇବୁ ଠିକ୍ ଅଛି ଟ୍ରେନିଙ୍ଗ୍ଫ୍ରେନିଙ୍ଗ୍ ବି ଦବା ଫୁଟବଲ୍ ଖେଳିଲା ବେଳକୁ ଆଉ କ'ଣ ପାଠ କେନ୍ତା ଚାଲିଛି ଓହୋ ଓ ମା' ଆରେ ଫାର୍ଷ୍ଟ ବି ଫାର୍ଷ୍ଟ ପ୍ରାଇଜ୍ ଫୁଟବଲ୍ରେ ତୁ ଗୋଟେ ଭଲ୍ ଛାତ୍ର ମୁଇଁ ଜାଣିପାରୁଛି ତୁ ପାରିବୁ ନା ଆଉ ମୁଇଁ ଜାଣିଛି ତୁ ପାରିବୁ ବୁଝିଲୁ ଆରମସେ ଖେଲିବୁ ଦେଖି ଦେଖି ପୂରା ଖେଳିବୁ ବୁଝିଲୁ ଆଉ ପାଠ୍ ବି ଭଲ୍ସେ ବି ପଢ଼ିବୁ ଖେଳିବୁ ଯେତେ ପଢ଼ିବୁ ସେତେ ସେତେ ଭଲ୍ ବୁଝିଲୁ ହଁ ଆରେ ଘରେ କାଣ ସମସ୍ତେ ଭଲ ଅଛନ୍ ହଁ ସବୁ ନଉଛନ୍ ତୁ ନେ ସାଙ୍ଗମାନଙ୍କ କ'ଣ କରୁଛୁ ତୁ ନେ ତୁ ପାଇଲେ ଆମେ ଖୁସି ହବୁନା

ବୁଝିଲୁ ଆରମ୍ସେ ଖେଳିବୁ ହେବ ବୁଝିଲୁ ତୁ ହଁ ମେଡ଼ାଲ୍ ମିଳିବ ମେଡ଼ାଲ୍ ହଁ ସିଲ୍ଭର ମେଡ଼ାଲ୍ ମିଳିବ ତୁ ବି ଟକେ ଶିଖୁଥା ଫୁଟବୁଲ୍ରେ ବ୍ୟାଡ଼ମିଣ୍ଟନ୍ ତ ତୋ ପାଖରେ ଥିବା ଖେଳୁଥିବୁ ହଁ ହଁ

ହଁ ଏବନୁ ଟିକେ ପ୍ରାକ୍ଟିସ୍ କରୁଥା ଶିଖୁଥା ଟିକେ ହଁ ଟିକେ ଭଲ୍ସେ ଖେଳୁଥା ବୁଝିଲୁ ଆରାମ୍ସେ ଖେଳିବୁ ଦେଖିକରି ବିନ୍ଦାସ୍ ବୁଝିଲୁ ହଁ ହଉ ମା' ହେଁ ରହ ହଁ